ଚାରି ହଜାର ଛଅ ଶହ କୋଡ଼ିଏ ନଅ ହଜାର ଆଠ ଶହ ଚାଲିଶି ଦଶ ହଜାର ଦୁଇ ଶହ କୋଡ଼ିଏ ପଚାଶ ହଜାର ଛଅ ଶହ ବାଇଶି ଅନେଶତ ହଜାର ଆଠ ଶହ କୋଡ଼ିଏ